ମୁଁ ମୋର ଅତିଥିମାନଙ୍କୁ ବହୁତ ଭଲ ଭାବରେ ଆପାୟିତ କରିଥାଏ ସେମାନଙ୍କ ଅତିଥି ସତ୍କାର କରିବା ପରେ ମୁଁ ସେମାନଙ୍କୁ ବସାଇ ପ୍ରଥମେ ସର୍ବତ ବା ଚା' ଦେଇ ସେମାନଙ୍କୁ ଖୁସି କରିଥାଏ ତାପରେ ବିଭିନ୍ନ ପ୍ରକାର ଖାଦ୍ୟପଦାର୍ଥ ମଧ୍ୟ ଗ୍ରହଣ କରିବାକୁ କହିଥାଏ ଯାହାକୁ ଖାଇ ସେମାନେ ଅତ୍ୟନ୍ତ ଖୁସି ଅନୁଭବ କରିଥାନ୍ତି ଏବଂ ମୋର ରୋଷେଇ କୌଶଳର ପ୍ରଶଂସା ମଧ୍ୟ କରିଥାନ୍ତି ମୁଁ ଲୋକମାନଙ୍କୁ ମୁଖ୍ୟତଃ ଆମର ପାରମ୍ପରିକ ଖାଦ୍ୟ ଯେପରିକି ବଢ଼ୀଚୁରା ଶାଗଭଜା ଏବଂ ବେସର ତରକାରୀ କରିକି ଦେବାପାଇଁ ପସନ୍ଦ କରେ କାରଣ ଏସବୁ କରିବାପାଇଁ ଅତ୍ୟନ୍ତ କମ ସମୟ ଲାଗିଥାଏ ଏବଂ ସ୍ୱାଦିଷ୍ଟ ମଧ୍ୟ ହୋଇଥାଏ ଏହା ଆମ ସ୍ଵାସ୍ଥ୍ୟ ପକ୍ଷେ ମଧ୍ୟ ହିତକାରକ ହୋଇଥାଏ ଏହାବ୍ୟତୀତ ମୁଁ ବିଭିନ୍ନ ପ୍ରକାର ନିରାମିଷ ଖାଦ୍ୟ ପ୍ରସ୍ତୁତ କରିପାରେ ଯେପରି କି ଦହି ବାଇଗଣ ଘାଣ୍ଟ ତରକାରୀ ବେସର ତରକାରୀ ମଧ୍ୟ ପ୍ରସ୍ତୁତ କରିଥାଏ ଏବଂ ଆମିଷରେ ମୁଁ ଭଲ ମାଂସ ତରକାରୀ ରୋଷେଇ କରେ ଏବଂ ଚିଙ୍ଗୁଡ଼ି ଝୋଳକୁ ମଧ୍ୟ ମୁଁ ଭଲ ଭାବରେ ରୋଷେଇ କରିପାରେ ଯାହାକୁ ଖାଇ ମୋର ପରିବାର ଓ ସାଙ୍ଗସାଥିମାନେ ମୋର ରୋଷେଇ କୌଶଳର ମଧ୍ୟ ପ୍ରଶଂସା କରିଥାନ୍ତି ଏସବୁ ଜିନିଷ ରୋଷେଇ କରି ମୋତେ ଅତ୍ୟନ୍ତ ଆନନ୍ଦ ମିଳେ ଏବଂ ଲୋକମାନେ ଏସବୁକୁ ଖାଇ ଖୁସି ହେଉଥିବାରୁ ମୋତେ ମଧ୍ୟ ବେସ୍ ଆନନ୍ଦ ମିଳିଥାଏ